ଆମେ ଛୋଟ ଥିଲା ବେଳେ ବହୁତ ଭଲ ଥିଲା ଏହି ସମୟରେ ଆଉ ଭଲ ନାହିଁ ଆମ ସମୟରେ ଏତେ ଭଲ ଥିଲା ଆମେ ସମସ୍ତେ ସାଙ୍ଗ ସାଥୀ ହେଇକି ଏକାଠି ଡକାଡକି ହେଇକି ଖେଳକୁଦ କରୁଥିଲୁ ନାଚଗୀତ କରୁଥିଲୁ ଡ୍ରାମା କରୁଥିଲୁ ଯେଉଁଟା କି ସେ ଗୁଟେ କୁମାର ପୂର୍ଣ୍ଣିମା ଆସିଲା କୁମାର ପୂର୍ଣ୍ଣିମାରେ ଆମେ ରାତି ସାରା ନା ନାଚ ଗୀତରେ ମଜାମସ୍ତି କରିକି ଦିନ କାଟୁଥିଲୁ କି ଗୀତ ବଲୁଥିଲୁ ମାଇକ୍ ଧରିକି ବଲୁଥିଲୁ ପିଲା ନାଚୁ ଥିଲେ ଆଉ କିଛି ଆମର ବିଭିନ୍ନ ପ୍ରକାର ସାଙ୍ଗ ସାଥୀରେ ଖେଳକୁଦ ହେଉଥିଲା ଏବେ ତ ସେ ସବୁ କିଛି ବି ନାହିଁ ସବୁ ଉଠି ଯାଇଛି ଏବେ ତ ସାଙ୍ଗସାଥୀ ବି ହେଉ ନାହାନ୍ତି ପିଲାମାନେ ଏବେ କା ପିଲାମାନେ ସବୁ ମୋବାଇଲ୍ ଧରୁଛନ୍ତି ନହେଲେ ଟିଭିରେ ବସିକି ଦେଖୁଛନ୍ତି ନହେଲେ ଲ୍ୟାପଟପ୍ ଧରୁଛନ୍ତି ତାଙ୍କର ଜୀବନ ହେଛିଚି ଲ୍ୟାପଟପ୍ ନହେଲେ ମୋବାଇଲ୍ ନହେଲେ ଟିଭି ସେମାନେ ଏ ସବୁରେ ଦେଖୁଛନ୍ତି ସେମାନେ ଖେଳକୁଦ ବୋଲି କ'ଣ କିଛି ଜାଣି ନାହାଁନ୍ତି କି ସେମାନେ ବି ଜାଣିବା ପାଇଁ ବି ଚାହୁଁ ବି ନାହାଁନ୍ତି ତାଙ୍କର ଟିଭି ମୋବାଇଲ୍ ଅଛି ତ ତାଙ୍କର ଦୁନିଆରେ ସବୁକିଛି ଅଛି ସେମାନେ ସେଥିରେ ହଜି ଯାଉଛନ୍ତି ହେଲେ ସାଙ୍ଗ ସାଥୀର ମର୍ଯ୍ୟାଦା ସେ ଜାଣୁ ନାହାଁନ୍ତି ଖୁସି ବୋଲି କ'ଣ ଗୋଟେ ଜାଣୁ ନାହାଁନ୍ତି ଆମର ସମୟରେ ଯେଉଁ ଥିଲା ଆମେ ଯେତେ ଖୁସିରେ ଚାଲୁଥିଲୁ କି ରହୁଥିଲୁ କି ଗୋଟେ ମଜାମସ୍ତି କରୁଥିଲୁ ଆଉ ପୁନେଇ ପର୍ବ ଆସିଲା ଆମେ ବହୁତ ଖୁସି ହେଇକି ସମସ୍ତେ ଏକାଠି ହେଇକି ପିନ୍ଧାପିନ୍ଧି କରିକି ବୁଲାବୁଲି ଯିବା ଏଇଠି ବୁଲିବା ସେଇଠି ଖେଳିବା ଏଇଠି ଦୋଳି ଖେଳିବା କି ଗୀତ ଗାଇବା କି ନାଚିବା ଏ ସବୁ ସବୁ ଥିଲା ହେଲେ ଏ ସବୁ ଏବେ କିଛି ବି ନାହିଁ ତା'ର କିଛି ନାହିଁ ପୁଚିଫୁଚି ଖେଳ ସବୁ କୁଆଡ଼େ ହଜି ଯାଇଛି ମାନେ ପୁରୁଣା ଖେଳ ଆମ ଜମାନାର ଯେଉଁ ଖେଳ ଅଛି ପୁଚି ବହୂ ବାଗୁଡ଼ି କବାଡ଼ି ଏ ସବୁ କି ଦୌଡ଼ି ଡିଆଁ କିଛି ନାହିଁ ଏବେ ପିଲାମାନେ କିଛି ତା ବିଷୟରେ ବି ଜାଣି ବି ନାହାଁନ୍ତି ସବୁ ହଜି ଯାଇଛି ସେହିଗୁଡ଼ାକ ଯଦି ଏବେ ବାହାରନ୍ତା ପିଲାମାନେ ଯଦି ଜାଣନ୍ତେ ତା ବିଷୟରେ ବହୁତ ଖୁସି ହୁଅନ୍ତେ